ବିଗତ ଦିନ ମାନଙ୍କରେ ଅନେକ ଗୁଡ଼ିଏ ଚାକିରି ସୃଷ୍ଟି ହୋଇଛି ଯେଉଁଠିକି ଯେଉଁଠିକି ମଧ୍ୟରୁ ୟୁଟ୍ୟୁବକୁ ଲୋକମାନେ ପ୍ରାୟ ସାଧାରଣତଃ ରୋଜଗାରର ମାଧ୍ୟମ ବନେଇଛନ୍ତି ବିଷୟବସ୍ତୁ ସୃଷ୍ଟିକାରୀ ଯାହାକୁ କି କୁହନ୍ତି କଣ୍ଟେଣ୍ଟ କ୍ରିଏଟର କି ଯେଉଁମାନେ ନୂତନ ନୂତନ ଜିନିଷ ସବୁ ସୃଷ୍ଟି କରନ୍ତି କେମିତି କ'ଣ ଆଉ ଭ୍ରମଣକାରୀ ଅଛନ୍ତି ଭ୍ରମଣ କରି ମଧ୍ୟ ସେମାନେ ପଇସା ରୋଜଗାର କରିପାରୁଛନ୍ତି ୟୁଟ୍ୟୁବ ମାଧ୍ୟମରେ ତାଙ୍କ ଭିଡ଼ିଓ ଅପଲୋଡ଼ କରିକି ଯେଉଁଟାକି ତାଙ୍କୁ ଲାଭପ୍ରଦାୟ ହେଉଛି ଭାରତର ଯୁବକମାନେ ସାଧାରଣତଃ ବୁଲିବାକୁ ପସନ୍ଦ କରନ୍ତି କିଛି ନୂତନ ବସ୍ତୁ ସେ ବସ୍ତୁ ଉପରେ ପର୍ଯ୍ୟବେକ୍ଷଣ କରିବାକୁ ପ୍ରସନ୍ଦ କରନ୍ତି